ଭଲ ଓଃ ଆଉ

କ'ଣ କହିଲ ଆଜ୍ଞା ରାଜନୀତି ବିଷୟରେ କ'ଣ ଭୋଟ୍ ଫୋଟ୍ ଦେଲେ ଆପଣ ଇଲେକ୍ସନ୍ ତ ଏପଟେ ଚାଲିଛି କ'ଣ କରିବା ଆଉ ବି ଜେ ପି ସରକାର ତ ଆଉ ସୁଭଦ୍ରା ଯୋଜନା ତ ମୁଁ ଦେଇଛି ଆଉ ଭୋଟ ଆଉ ସୁଭଦ୍ରା ଯୋଜନା କ'ଣ ପାଇଲେଣି ଉଁ ହଁ ପାଇଛୁ ଏଇ ସୁଭଦ୍ରା ଯୋଜନା ପାଇଲା ପରେ ସବୁ ରେଟ୍ ଗୁଡ଼ା ବଢ଼ି ଯାଉଛି ତେଲ ଡାଲି ସବୁ ଆଉ ନା ସେଟା କରିନି ସେଇଟା କରିବାକୁ ମାନେ ଭାବୁଛି ଯାଇ ନ ହେଲେ ଅନ୍ଲାଇନ୍ରେ ପକେଇ ଦେବି ବୋଲି ଆଉ ଓଃ ଆମେ କରିନୁ ମୁଇ ଆଜି ଭାବୁଛି ଯାଇ ନ ହେଲେ ଅନ୍ଲାଇନ୍ କରି ଦେବି ବୋଲି ମୁଁ ଖାଲି ସୁଭଦ୍ରା ପାଇଛି ଓଃ ଆଉ ହୁଁ ଓଃ ତୁମେ ବ୍ୟାଙ୍କ ଯାଅ ତାକୁ କ'ଣ କଲା କେମିତି କଲା ସୁଭଦ୍ରା ଯୋଜନା ବୋଲି ଯୋଉ ସୁଭଦ୍ରା ଯୋଜନା ଯାହାର ଆସିନି ସେମାନେ ଯୋଉ କହୁଛନ୍ତି ତାକୁ କ'ଣ କଲେ କେମିତି ଆସିବ ସୁଭଦ୍ରା ଯୋଜନା ଅଃ ଅଃ ତା ମାନେ କିଏ ଆଣିଲେ କ'ଣ ଦବାକୁ ପଡ଼ିବ ହ ହଉ ବ୍ୟାଙ୍କରେ ବୁଝି ଦେଲେ ବୋଧେ ଆସିବ ବୋଲି ଆଉ ଓଃ ଅ ହ ହ ହ ଅଃ ର ସାହିର କେହି ତ ଚିହ୍ନା ତାଙ୍କୁ ନ ହେଲେ କହି ଦେଲେ ହେବ କେମିତି କ'ଣ ହେବ ବୋଲି କା ଓଃ ହଉ ଦେଖିବା ନ ହେଲେ କହିବା ବୁଝନ୍ତୁ ନ ହେଲେ ଅନ୍ଲାଇନ୍ରେ ତ ଜଣା ଯିବ ଆଉ ଓଃ